ହ୍ୟାଲୋ ହ୍ୟାଲୋ କୁମ୍ଭାରିଆ ମାଟୁଲ୍ ବା ମାଠିଆ ତିଆରି କରିଥାଏ କୃଷି ଚାଷ ବା ଧାନ ଚାଷ କରିଥାଏ ମିସ୍ତ୍ରୀ ଗୋଟିଏ ଘର ବନିଥାଏ ଓ କାଠୁରିଆ କାଠ କାଟିଥାଏ ଓ ସେ ଯେଉଁ କାଠ କାଟିଥାଏ ସେଟା ପଲଙ୍କ ତିଆରି କରିଥାଏ ଓ ଯେଉଁ ମିସ୍ତ୍ରୀ ଘର ରହିବାକୁ ଆମେ ଛାଇ ପାଇଥାଉ ଓ ଯେଉଁ ଯେଉଁ କାଠୁରିଆ ବା ଯେଉଁ କାମ କରିଥାଏ ଆମେ ସେଇଟା ଭଲ ଭାବରେ ଶୋଇବାକୁ ବା ବସିବାକୁ ପାଇଥାଉ ଆମେ ଯେଉଁ କୁମ୍ଭାରିଆ ମାଟିି ବା କରିଥାନ୍ତି ଆମେ ସେଥିରୁ କିଛି ପାଣି ପିଇଥାଉ